ଗଞ୍ଜାମ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ଲୋକ ଅଧିକ ଲୋକ ଅଛନ୍ତି ଯେପରିକି ଆମେ ଜାଣିଛନ୍ତି ଗୋଟେ କଏନ୍ର ହଁ ଏଇ ପଟେ ହେଡ଼ ଓ ଅନ୍ୟ ପଟେ ଟେଲ୍ ଅଛି ସେହିପରି ଯେଉଁ ରାଜନୈତିକ ଲୋକ ଅଛନ୍ତି କିଛିଟା ସେମାନଙ୍କର କିଛିଟା ଜିନିଷ ଆମକୁ ଭଲ ଲାଗୁଛି ଆଉ କିଛିଟା ଜିନିଷ ଆମକୁ ବି ଖରାପ ଲାଗୁଛି ତ ସରକାର ଯେହେତୁ ବି ଜେ ଡ଼ି ବି ଜେ ପି ଏହିପରି କେତେ ଗୁଡ଼ିଏ ଅନ୍ୟାନ୍ୟ ଟିମ୍ ଅଛି ତ ଆମର ଏଇଠି ବି ଜେ ଡ଼ି ଚାଲିଛି ଯେହେତୁ ଗଞ୍ଜାମ ଜିଲ୍ଲାରେ ବି ଜେ ଡ଼ି ତ ବି ଜେ ଡ଼ି ମାନଙ୍କର ବି କେତେ ଗୁଡ଼ିଏ କେତେ ଗୁଡ଼ିଏ ଯେଉଁ କାମ କରୁଛନ୍ତି ଭଲ ଲାଗୁଛି କେତେ ଗୁଡ଼ିଏ ଆମକୁ ଭଲ ଲାଗି ନ ଥାଉଛି ଏହିପରି ଏହିପରି ଭାବରେ ରାଜନୈତିକ ପ୍ରଶାସନିକ ଆମର

ଅନୁସନ୍ଧାନ ଯାହା ବି କାର୍ଯ୍ୟ ଯଦି କରିପାରିଥାନ୍ତେ ତ ଭଲ ହୋଇଥାନ୍ତା